ଆମ ଅଞ୍ଚଳର ଲୋକମାନେ ଦୈନଦିନ ଦୈନଦିନ ଦୈନଦିନ ସମସ୍ୟାରେ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡ଼ିକ ହେଲା ପାଣି ପାଣି ବେକାରୀ ସମସ୍ୟା ଆଉ ବେକାରୀ ସମସ୍ୟା ଲାଇନ୍ ଆଉ ଯେଉଁ ରାସ୍ତାଘାଟ ଏପରି ସମସ୍ୟା ରେ ସମ୍ମୁଖୀନ ହେଉଛନ୍ତି ଯେପରି ରାସ୍ତା ରାସ୍ତାଘାଟ ମାନଙ୍କରେ ବର୍ଷାଦିନରେ ବହୁତ ଅସୁବିଧାରେ ସମୁଖୀନ ହେଉଛନ୍ତି କାରଣ ରାସ୍ତାମାନଙ୍କରେ ବହୁତ ଖାଲ ସେ ଖାଲରେ ଆଜି ଆଜି ବି ଆମେ ବି ସୁଧା ସମ୍ମୁଖୀନ ହୋଇଛୁ ଆଉ ରାସ୍ତା ମରାମତି ହେଉପାରୁ ନାହିଁ ଆଉ ଲାଇନ୍ ଖରାଦିନେ ଏତେ ଲାଇନ୍ କାଟୁଛନ୍ତି ଯେ ଗାଁ ଗହଳି ମାନଙ୍କରେ ଗରମରେ ପିଲାମାନେ ପାଠ୍ ସାଠ୍ ପଢ଼ିବାରେ ଅସୁବିଧା ହେଉଛନ୍ତି ଲୋକମାନେ ଲୋକମାନେ ଗରମ ରେ ଏତେ ଅସୁବିଧାରେ ରୋଗ ବେମାରୀ ହେଉଛନ୍ତି ଆଉ ରାସ୍ତା ପାନୀୟ ଜଳ ମଧ୍ୟ ଆସୁବିଧା ବହୁତ ହେଉଛି ପାନୀୟ ଜଳ ଗୋଟିଏ ଗୋଟେ ଗ୍ରାମରେ ଗୋଟିଏ ନଳକୂପ ନଳ ନଳକୂପ ଗୋଟିଏ ନଳକୂପରେ ଲୋକମାନେ ଟାଇମ୍ ଅନୁସାରେ ଲାଇନ୍ ଲଗାଇ ନେଲାବେଳକୁ ଲାଇନ୍ ପାଣି ପଳୋଉଛି ବହୁତ ଲୋକମାନେ ବହୁତ ଅସୁବିଧା ହଉଛନ୍ତି ଆଉ ସମ୍ବଳ କିଛି ପାନୀୟ ଜଳର ପାଉ ନାହାଁନ୍ତି ଆଉ ଅର୍ଥ ଅର୍ଥ ଅଭାବେ କାରଣ ଅର୍ଥ ପାଇଁ ଲୋକ୍ ବହୁତ ପିଲା ପାଠ ସାଠ ପଢ଼ି ଆମ ଅଞ୍ଚଳର ବେକାରି ବୁଲୁଛନ୍ତି ଯେପରିକି ସି ଟି ପକାଇଥିବା ପିଲା ବହୁତ ସି ଟି ପାସ୍ କରି ଓ ଟି ଇ ଟି ଦେଇ ପାସ୍ କରି ବହୁତ ସ୍ଥାନରେ ବୁଲୁଛନ୍ତି ଚାକିରୀ ପାଉନାହାନ୍ତି ଏପରି ସମସ୍ୟାରେ ସମ୍ମୁଖୀନ ହଉଛନ୍ତି